ଏଗାର ହଜାର ପାଞ୍ଚ ଶହ ଷାଠିଏ ଦଶ ହଜାର ଛଅ ଶହ ପଚାଶ ବାର ହଜାର ତିନି ଶହ ଚାଳିଶି ତେର ହଜାର ଛଅ ଶହ ପଚାଶ ବାର ହଜାର ପାଞ୍ଚ ଶହ ପଚାଶ